ମୁଁ ମୋର ଚାଷର ଉତ୍ପାଦକତା ଏବଂ ଗଣବତାରେ ଉନ୍ନତି ଆଣିବା ପାଇଁ ବିଶେଷ କରି ଜୈବିକ ଏବଂ ରାସାୟନିକ ସାର ରାସାୟନିକ ସାର ମଧ୍ୟ ବ୍ୟବହାର କରିଥାଏ ଜୈବିକ ଅର୍ଥାତ ଯଥା ଛେଳି ଗୋରୁ ଗୋବର ଖତ ଏବଂ ଯେଉଁ ବର୍ତ୍ତମାନ କୁଟା ଯେଉଁ ଧାନ ପିଟିଲା ବେଳେ ମେସିନ୍ରେ ଧାନ ପିଟିଲା ବେଳେ ଯେଉଁ କୁଟା ସବୁ ଫିଙ୍ଗି ଦିଆ ହେଉଛି ସେଇ ଗୁଟାକୁ କୋଡ଼ିଏ ପାଞ୍ଚଶହ କରାହୁଏ ବିଲରେ ଏବଂ ଚାଷ କରିସାରିଲା ପରେ ଆମେ ରାସାୟନିକ ସାର ମଧ୍ୟ ପ୍ରୟୋଗ କରିଥାଉଁ କେଉଁ ସମୟରେ କେଉଁ ସାର ଦେଲେ ଭଲ ଅମଳ ହବ ସେଥିପ୍ରତି ଆମର କୃଷି ବିଭାଗକୁ ତଦାରଖ କରିଥାଉଁ ଏବଂ ତାଙ୍କର ପରାମର୍ଶରେ ରାସାୟନିକ ସାର ବିଷ ମଧ୍ୟ ପ୍ରୟୋଗ କରିଥାଉଁ ଯାହାଦ୍ୱାରା କି ଆମର ପସଲର ଉତ୍ପାଦକତା ଓ ଗୁଣବତ୍ତାର ଉନ୍ନତି ହେଇଥାଏ